ମୁଁ ମଟନ ରାନ୍ଧିବାକୁ ଚେଷ୍ଟା କରିଛି ହେଲେ ସେ ହୋଇପାରି ନାହିଁ କାରଣ ଏଥିପାଇଁ କଷ୍ଟକର ସେ ଯେ ମୁଁ ଯେତେଥର ବି କରିବାକୁ ଚେଷ୍ଟା କରିଛି ସେ ଠିକ୍ ସ୍ମେଲ୍ଟା ତା'ର କିଛି ଅଲଗା ପ୍ରକାର ଆସେ ଆଉ ସିଏ ସିଝିବାକୁ ବେଶି ସମୟ ନିଏ ଠିକ୍ସେ ସିଝିପାରେ ନାହିଁ ସେଥିପାଇଁ ମୋତେ ମଟନ ରାନ୍ଧିବାକୁ ଟିକେ କଷ୍ଟକର ଲାଗିଥାଏ ସେଥିପାଇଁ ମୁଁ ଚେଷ୍ଟା କରିକି ବି ଠିକ୍ସେ ଶିଖିପାରେ ନାହିଁ